ହଁ ଆମର ଧାର୍ମିକ ଅଭ୍ୟାସ ଓ ସାଂସ୍କୃତିକ ବୈଷୟିକରେ ନୂତନ ଉଦ୍ଭାବନ ଘଟିଛି ଯଦି ଆମେ ଟିକେ ପୁରାତନ କାଳକୁ ଦେଖିବା ତେବେ ସେତେବେଳେ ଲୋକମାନେ କେବଳ ଖଞ୍ଜଣି ବା ବାଜା ତବଲା ମାଧ୍ୟମରେ ଭଜନ କୀର୍ତ୍ତନ ବା ଯାହା ବି ପର୍ବପର୍ବାଣି ହେଲେ ଏହି ବାଜା ବା ଖଞ୍ଜଣି ମାଧ୍ୟମରେ ଗୀତ ବା ନାଚ କରୁଥିଲେ କିନ୍ତୁ ସମୟର କାଳକ୍ରମେ ଆଜି ଆମେ ଅନେକ ଆଗରେ ପହଞ୍ଚିଛେ ଏମିତିକି ଯେକୌଣସି ପୂଜା ପର୍ବ ହେଲେ ବା ସାଂସ୍କୃତିକ ପର୍ବପର୍ବାଣି ପଡ଼ିଲେ

ଏବେ ଗୀତ ଗାଇବା ଯନ୍ତ୍ରର ମଧ୍ୟ ବିଭିନ୍ନ ଉଦ୍ଭାବନ ହୋଇଛି